ହଁ ମୁଁ ପଚାରିବାକୁ ଚାହୁଁଥିଲିକି ମୋତେ ଏବେ ଭୁବନେଶ୍ୱରରୁ ଭବାନୀପାଟଣା ଯାଏଁ ଗୋଟେ କ୍ୟାବ୍ ବୁକ୍ କରିବାର ଅଛି ତ ୟା ଉପରେ ମୋତେ କିଛି ରିହାତି ମିଳିପାରିବ କି ନାଇଁ ମୁଁ ଏଇଟାର ରେଗୁଲାର କଷ୍ଟମର୍ ମୁଁ ୟାକୁ ବହୁତଥର ୟୁଜ୍ କରିଛି ତ ମୋତେ କିଛିନା କିଛି ତ ରିହାତି ମିଳିବା ଦରକାର ହଁ ଶୁକ୍ରବାର ଦିନ ରାତିରେ ଏଇ ଶୁକ୍ରବାର ଦିନ ହଁ ପାଞ୍ଚ ପରସେଣ୍ଟ ହେବନି ଦଶ ପରସେଣ୍ଟ କି ପନ୍ଦର ପରସେଣ୍ଟ କେମିତି କରନ୍ତୁ ସବୁବେଳେ ଯାଉଛି ତ ଆପଣ ଟିକିଏ ତ ବୁଝିବା କଥା ନାଇଁ ନାଇଁ ଦଶ କରନ୍ତୁ ଦଶ ତ କରିବାପାଇଁ ପଡ଼ିବ ହଁ ବାକି ଏଜେନ୍ସି ମାନେ ତ ସେୟା ହିଁ କରୁଛନ୍ତି ତ ଆପଣଙ୍କୁ ତ ସେମତି ଟିକିଏ କରିବା ପାଇଁକି ପଡ଼ିବ ନା ଆଉ ରେଗୁଲାର କଷ୍ଟମର୍ ସେମାନଙ୍କ ପାଇଁ କିଛି ତ ରିହାତି ରଖିବା କଥା